ବୈଜ୍ଞାନିକମାନେ ଯେନ୍ଟାକି ଆମର ଗ୍ରହରେ ଲକ୍ଷ ଲକ୍ଷ ତ ଗ୍ରହ ଅଛେ କିନ୍ତୁ ବୈଜ୍ଞାନିକମାନେକେ ଚାଲିଚେ ଯେ ଗବେଷଣା ଚାଲିଚେ ଏତେ ଲକ୍ଷ ଲକ୍ଷ ଗ୍ରହ ଅଛେ ବୈଜ୍ଞାନିକମାନେ ତ ଜୀବ ଅଛ ବୋଲିକିରି ଭାବୁଚନ୍ କିନ୍ତୁ ଚାଲିଚେ ଗବେଷଣା ଲୋକମାନେ ତ କହୁଛନ୍ତି ଜୀବ ଅଛେ ବୋଲିକି କହୁଚନ୍ କିନ୍ତୁ ବୈଜ୍ଞାନିକମାନେ ସଠିକେ କହ ତା ଗବେଷଣା ଗୋଟେ ଚାଲିଛେ ବହୁତ ଗ୍ରହରେ ସବୁ ଗ୍ରହର ଜୀବନ ଅଛେ ବୋଲିକିରି ତ ପୃଥିବୀରେ ତ ବହୁତ ଲକ୍ଷ ଲକ୍ଷ ଜୀବ ଅଛେ କିନ୍ତୁ ଅନ୍ୟ ଗ୍ରହରେ ଜୀବ ଅଛେ କେ ନ ନ ଯେ କିନ୍ତୁ ବୈଜ୍ଞାନିକମାନେ ତାକେ ଗବେଷଣା କରୁଛନ୍ ଆଉ ବହତ୍ ତାକୁ ଚେଷ୍ଟା କରୁଚନ୍ ଜୀବ ଅଛେ ବୋଲିକିରି କହୁଛନ୍